ସେୟାର୍ ମାର୍କେଟ୍ ବିଷୟରେ ମୋର କିଛି ଅଭିଜ୍ଞତା ଅଛି ଯେମିତିକା ଆମେ ଯେକୌଣସି ଜିନିଷ ଅର୍ଡ଼ର୍ କଲା ପରେ ଫୋନ୍ ପେ କିମ୍ବା ଗୁଗୁଲ୍ ପେ ଇତ୍ୟାଦି କରିଥାଉ ଯେମିତିକା ଆମର ବହୁତ ସୁବିଧା ଥିଲେ କୌଣସି କ୍ଷତି ପ୍ରକାର ପଡ଼ୁନି ଏମିତିକା ଯେମିତିକା ଆମେ ଅର୍ଡ଼ର୍ କରିଥାଉ ଜିନିଷ ଯେକୌଣସି ବି ଗୋଟେ ଜିନିଷ ସେ ଅର୍ଡ଼ର୍ କଲା ପରେ ଆମେ ଫୋନ୍ ପେ ଗୁଗଲ୍ ପେ କରିଥାଉ ଯେମିତିକା କିଛି ପ୍ରୋବ୍ଲେମ୍ ନ ହଉ ଏତିକି ବହୁତ ଅନ୍ୟାନ୍ୟ ଲୋକ ଅଛନ୍ତି ଠକି ନିଅନ୍ତି ପଇସା ଏଥିରୁ ଆଉ କୌଣସି କ୍ଷତି ହୋଇନଥାଏ ଯେମିତିକା ଆମେ ଫୋନ୍ ପେ ଗୁଗୁଲ୍ ପେରେ ପଇସା ପଠାଇ ଦେଇଥାଉ ଏଥିରେ କିଛି ବି ଆମର କ୍ଷତି ବି ଅଛି ଯେମିତିକା ଯାହା ଆମେ ଅର୍ଡ଼ର୍ କରିଥାଉ ଅନଲାଇନ୍ ପେମେଣ୍ଟ୍ କରିଦେଇଥାଉ ତା ଭିତରେ କିଛି ନଥାଏ କିମ୍ବା କିଛି ଅଲଗା ଜିନିଷ ଥାଏ ଯେମିତିକି ଆମେ ଅର୍ଡ଼ର୍ ଗୋଟେ କରିଥାଉ ତା ଭିତରେ ଅଲଗା କିଛି ଥିବ ନହେଲେ ବି ଆମେ ଯାହା ହେଲେ ଗୋଟେ ଅର୍ଡ଼ର୍ କରିଥିଲେ ତା ଅଲଗା ଗୋଟେ ଆସିଥାଏ ଏମିତିକା ଜିନିଷ ବହୁତ ହୁଏ ଏଇଟା ବି ଅନଲାଇନ୍ ଡିଜିଟାଲ୍ ବହୁତ ଭଲ ଏଥିରେ ଆମର କିଛି କ୍ଷତି ହବା ନାଇଁ ଆମେ ସାବଧାନ ହେଇକି ଅନଲାଇନ୍ ପେମେଣ୍ଟ୍ କରିଥାଉ ଯେମିତିକା ଯେକୌଣସି ଫ୍ରେଣ୍ଡ୍ କିମ୍ବା ଅନ୍ୟାନ୍ୟ କିଛି ପ୍ରୋବ୍ଲେମ୍ ରେ ଥିଲେ ଆମେ ପଇସା ପଠାଇ ଥାଉ ଏମିତି ପଇସା ପଠାଇଲେ ତା'ର କିଛି ଗୋଟେ କାମରେ